ଓଡ଼ିଶା ଇତିହାସରେ ଓଡ଼ିଶା ଇତିହାସରେ କଳିଙ୍ଗ ଯୁଦ୍ଧ ଅଶୋକ ତା କଳାପହାଡ଼ ମନ୍ଦିର ନଷ୍ଟ ବିଭିନ୍ନପ୍ରକାର ସମସ୍ୟା ସମାଧାନ ସମସ୍ୟାର ସମ୍ମୁଖୀନ କରି ହେବାକୁ ପଡ଼ିଛି କଳିଙ୍ଗ ଯୁଦ୍ଧ କଳିଙ୍ଗ ଯୁଦ୍ଧ ଦୟା ନଦୀଠାରେ ଅଶୋକଙ୍କ ଦ୍ଵାରା ହୋଇଥିଲା ଅଶୋକ ଅଶୋକ କଳିଙ୍ଗକୁ ଅକତ୍ୟାର କରିବା ପାଇଁ କଳିଙ୍ଗ ଯୁଦ୍ଧ କରିଥିଲେ ଯାହା ଫଳରେ ଦୟା ନଦୀରେ ପାଣି ବଦଳରେ ରକ୍ତର ନଦୀ ବୋହିବାକୁ ଲାଗିଥିଲା ତାହା ଦେଖି ଜଣେ ବୃଦ୍ଧ ମହିଳା ନିଜ ପୁତ୍ର ଯୁଦ୍ଧରେ ନିଜ ପୁତ୍ରକୁ ହରାଇଥିବାରୁ ସେ ଅଶୋକଙ୍କୁ ଅଶୋକଙ୍କୁ ତାଙ୍କ ପୁଅକୁ ଫେରାଇଦେବା ପାଇଁ କହିଥିଲେ ଯାହା ଦେଖି ଅଶୋକ ମର୍ମାହତ ହୋଇ ଚଣ୍ଡାଶୋକରୁ ଧର୍ମାଶୋକକୁ ପରିଣତ ହୋଇଥିଲେ ଆଉ ଧର୍ମାଶୋକ ହେବା ପରେ ସେ ଧର୍ମ ବୌଦ୍ଧ ଧର୍ମର ପ୍ରଚାର କରିଥିଲେ ରାଜା କଳିଙ୍ଗ ଯୁଦ୍ଧ ଅଶୋକ ରାଜ ଅଶୋକ କାରୁ କାରୁବାକି ନମକ ଓଡ଼ିଶାର ଏକ ଧୀବର କୁମାରୀକୁ ପାଇବା ପାଇଁ କରିଥିଲେ ଯିଏକି ଅତ୍ୟନ୍ତ ସୁନ୍ଦରୀ ଥିଲେ ସେ ତାଙ୍କର ସେଇ ଚଣ୍ଡାଶୋକ ରୂପ ଯୋଗୁଁ କାରୁବାକି ତାକୁ ମନା କରିଥିଲେ ଯାହା ଫଳରେ ସେ କ୍ରୋଧିତ ହୋଇ କଳିଙ୍ଗକୁ ଅକ୍ତିଆର୍ କରି ବା କଳିଙ୍ଗ ଯୁଦ୍ଧ କରିଥିଲେ ପରେ କଳିଙ୍ଗ ଯୁଦ୍ଧରେ କଳିଙ୍ଗ ଯୁଦ୍ଧରେ ସେ ବିଜୟ ପ୍ରାପ୍ତି କରିବା ପରେ କାରୁବାକି ମଧ୍ୟ ତାଙ୍କୁ ବହୁତ ବହୁତ କିଛି କହିଥିଲେ ସେ କହିଥିଲେ କି ତୁମେ ଯୁଦ୍ଧ ଦ୍ୱାରା ମୋତେ ପ୍ରାପ୍ତି କରିପାର କରି କରିପାରିଛ ମୋ ଶରୀରକୁ ପ୍ରାପ୍ତି କରିଛ କିନ୍ତୁ ମୋ ମନକୁ ନୁହଁ ତୁମେ ଗୋଟିଏ ଗୋଟିଏ ରାଜା ହିସାବରେ ନିଜ କ୍ରୋଧକୁ ନିଜ କ୍ରୋଧକୁ ବାହାର କରିବା ପାଇଁ ଯୁଦ୍ଧ କରି ଅନେକ ଲୋକଙ୍କୁ ହତ୍ୟା କରିଛ ବୋଲି ସେ ଚଣ୍ଡାଶୋକଙ୍କୁ କହିଥିଲେ ସେ ସେ ସବୁ ଶୁଣି ଚଣ୍ଡାଶୋକରୁ ଧର୍ମାଶୋକରେ ପରିବର୍ତ୍ତନ ହୋଇଥିଲେ